ଓଡ଼ିଶାର ଲୋକପ୍ରିୟ କମେଡ଼ି ହେଲା ପପୁ ପମ୍ପମ୍ ଆଉ ଗୋଟେ ହେଲା ପ୍ରଜ୍ଞାନ ହୋତା ହସେଇବା ହେଉଛି ଗୋଟେ କଳା ସମସ୍ତଙ୍କୁ ହସେଇବାର କଳା ତାଙ୍କ ପାଖରେ ନଥାଏ ଲୋକମାନେ ପପୁକୁ ବହୁତ ପ୍ରଶଂସା କରନ୍ତି ଜ୍ଞାନ ହୋତା ପ୍ରଜ୍ଞାନ ହୋତାକୁ ବହୁତ ପ୍ରଶଂସା କରନ୍ତି କାରଣ ସେମାନେ ହେଉଛନ୍ତି କମେଡ଼ିର କିଙ୍ଗ ଏମାନେ ବହୁତ ସିରିଏଲରେ ପିକଚରରେ ରୋଲ କରିଛନ୍ତି ସେମାନଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ତାଙ୍କର କମେଡ଼ି ମଧ୍ୟ ଲୋକ ଦେଖିବାକୁ ବହୁତ ପସନ୍ଦ କରନ୍ତି